ମୋର ପ୍ରିୟ ପେଣ୍ଟିଂ ହେଉଛି ଫଟୋଚିତ୍ର ଏହାକୁ କରିବାକୁ ମୁଁ ପ୍ରଥମେ କାର୍ଡ଼ବୋର୍ଡ଼କୁ ତାର ଚତୁପାର୍ଶ୍ଵରେ ମାର୍ଜିନ୍ ଟାଣିଥାଏ ଏବଂ ଏହାକୁ ଗୋଟିଏ ସ୍ଥାନରେ ସଠିକ୍ ଭାବରେ ରଖିଥାଏ ଯାହାଦ୍ୱାରାକି ଏହା ହଲିନଥାଏ ଏବଂ ମୁଁ ପେଲସିନ ଏବଂ ତୁଳି ମଧ୍ୟରେ ଏଥିରେ ସେହି ଫଟୋଚିତ୍ରକୁ କରିଥାଏ ଏବଂ ଏହାକୁ ରଙ୍ଗ ଦେବା ସମୟରେ ଟିକିଏ ସତର୍କତା ହୋଇ ଏହାକୁ ରଙ୍ଗ ଦେଇଥାଏ ଯାହାଫଳରେକି ମୋର ପେଣ୍ଟିଂଟି ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବ ଏହାକୁ କରିବା ସମୟରେ ମୋତେ ବହୁତ ସତର୍କ ହୋଇ ଏହାକୁ କରିବାକୁ ପଡ଼ିଥାଏ ଯେହେତୁ ଏହା ଏକ ଫଟୋଚିତ୍ର ଏଥିରେ ବହୁ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼େ ମୋତେ ଏହାକୁ ବହୁତ କୌଶଳ ଏବଂ ସତର୍କତା ହୋଇ କରିବାକୁ ପଡ଼ିଥାଏ ଯାହାଦ୍ୱାରାକି ମୋର ଫଟୋଚିତ୍ର ଆକର୍ଷଣୀୟ ଏବଂ ସୁନ୍ଦର ଦେଖାଯିବ ଏହାକୁ ମୁଁ ପରେ ବହୁତ ସତର୍କତା ସହିତ ରଖିଥାଏ